ହଁ ହ୍ୟାଲୋ ଭାଇ ହଁ ଭାଇ ପ୍ୟାଣ୍ଟ ଗୋଟେ ଅର୍ଡ଼ର୍ କରିଥିଲି ଆଉ ପ୍ୟାଣ୍ଟଟା ରିଟର୍ଣ୍ଣ କରି ଦେଇଛି ଆପଣ ଟିକେ ଆମ ପଇସା ରିଫଣ୍ଡ କରି ହଁ ଆଜ୍ଞା ପଇସା ରିଟର୍ଣ୍ଣ କରିବା ଚାହୁଁଛି ପଇସାଟା ରିଫଣ୍ଡ ପ୍ଲିଜ୍ ଶୀଘ୍ର ଟିକେ ପଠାଇ ଦିଅନ୍ତୁ ନାହିଁ ଭାଇ ରିଫଣ୍ଡଟା କରି ଦିଅନ୍ତୁ କାହିଁକି ନା ନା ନାହିଁ କ୍ୱାଲିଟି ଭଲ ଆସିଲାନି ଯେଉଁଗୁଡ଼ା ମାନେ ମୋବାଇଲ୍ରେ ଗ୍ଲେଜ କରୁଥିଲା ଫଟୋଟା ଯେମିତି ଯେଉଁ ଇଏ ଥିଲା କିନ୍ତୁ ସେମିତି ପ୍ରାୟ ତାର ଡିଫରେନ୍ସ ଟାଇପ୍ର ଆସୁଛି କଲର୍ ଆଉ ହେଉଛି କ୍ୱାଲିଟି ପ୍ୟାଣ୍ଟର କ୍ୱାଲିଟିବି ବାଗ ନାହିଁ ଭଲ ଲାଗୁନି କପଡ଼ାଟା ନାହିଁ ପିନ୍ଧିଲା ବେଳକୁ ବି ସ୍ମୁଥ୍ ଆସୁନି ମାନେ ରଣ୍ଟୁ ରଣ୍ଟୁ ଟାଇପ୍ର ଲାଗୁଛି ପ୍ୟାଣ୍ଟ କମ୍ଫଟେବଲ୍ ନାହିଁ ମୁଁ ପ୍ୟା ପଇସାଟା ସେଥି ପାଇଁ ରିଟର୍ଣ୍ଣ କରି ଦେଲେ ବେଟର୍ ହଅନ୍ତା ନାହିଁ ଭାଇ ପଇସାଟା ରିଟର୍ଣ୍ଣ କରି ଦିଅନ୍ତୁ ନାହିଁ ନେକ୍ସ ଟାଇମ୍ ଦେଖିବା କ'ଣ ହେଉଛି କିନ୍ତୁ ଏବେ ରିଟର୍ଣ୍ଣ କରି ଦିଅନ୍ତୁ ନାହିଁ ମୁଁ ଆଉ ନାହିଁ ସେଥିରେ ଆଉ ମୁଁ ଚାହୁଁନି ଆଉ ଅର୍ଡ଼ର କରିବାକୁ ନେକ୍ସ ଟାଇମ୍ କ'ଣ ଆସିବ କ'ଣ ନାହିଁ ସେଇଟା ଦେଖି ହବ କିନ୍ତୁ ଏବେ ରିଟର୍ଣ୍ଣ ପଇସାଟା ରିଫଣ୍ଡ କରି ଦିଅନ୍ତୁ ଆଉ ପଇସା ନିହାତି ଆବଶ୍ୟକ ଭାଇ ମ୍ୟାରେଜ୍ ଆଜ୍ଞା ଆଗକୁ ଫେଷ୍ଟିଭାଲ ଅଛି ମ୍ୟାରେଜ୍ ଇଏ ଅଛି ଆଉ ସେଥିପାଇଁ ଆମେ ଅଫ୍ଲାଇନ୍ କିଣି ଦବାକୁ ଚାହୁଁଛୁ ଆପଣ ଟିକେ ପଇସା ନାହିଁ ଭାଇ ପଇସା ଟେ ରିଫଣ୍ଡ କରି ଦେଲେ ଭଲ ହୁଅନ୍ତା କାହିଁକି ନା ନିହାତି ଆମର ଆବଶ୍ୟକ ପଇସା ସେଇଟା ରିଟର୍ଣ୍ଣ କରି ଦିଅନ୍ତୁ ନେକ୍ସ ଟାଇମ୍ ଅର୍ଡ଼ର କରିବୁ ନେକ୍ସ ଟାଇମ୍ ଦେଖିକି କ'ଣଟା କ'ଣ କେତେ ବେଳେ କ'ଣ କରିବୁ ନାହିଁ ଏବେ ଆଜ୍ଞା ହଁ ଟିକେ କରି ଦେଲେ ଟିକେ ଭଲ ହୁଅନ୍ତା ଆଜ୍ଞା ହଁ ଭାଇ ହଁ ହଁ ଟିକେ ଭାଇ ପ୍ଲିଜ୍ ଟିକେ ଶୀଘ୍ର ଟିକେ ରିଫଣ୍ଡ କରନ୍ତୁ ଆଜ୍ଞା